ଆସିଲ ମଉସା ଦେଖି ହୁଁ ହଁ ହଁ ମୁଁ ଏଇନେ ଯିବି ମୋ ଲାଗି ଦେ ମାଂସ୍ ମଛ୍ଲି ଅଛି ଯେ ସିନେମା ଯିବି ହୁଁ ହଁ ହଁ ମୁଁ ବି ଯିବି ବୋଲ୍ ଥିଲି ତମେ କଲ୍ କଲ ଯେ ହଁ ଯିବି ବୋଲ୍ଛେ ହଁ ହଁ ହୁଁ ହୁଁ ହଁ ଏଇଖନ୍ ଗୁପ୍ଚୁପ୍ ଚାଓମିନ୍ କିଛି କାଁ ଛୁଇଁବିନି କାନ୍ ସେଇଟା ତ ହୁଁ ହୁଁ ମୁଁ ବି ଯିବି ବୋଲି

ହଁ ତାପରେ ଆସି ଥିଲୁ ଦେଖି ହୁଁ ହୁଁ ହଁ ହଁ ଆମେ ବି ଦେଖି ଆସିଲୁଣି ତମେ କିନ୍ ନ ଥିଲ ନେଇ ଦେଖି ଆସିବ ବୋଲେ ହଁ ହୁଁ ଖୁବ୍ ଖୁବ୍ ଏ ବୁଢ଼ା ବେଳେ ଫସାଇ ଦେଇ ଥିଲେ ହଁ ହଁ